ଆଜିକାଲି ପିଲାମାନେ ସାଧାରଣତଃ ପଡ଼ିଆରେ ହେଉଥିବା ଖେଳକୁ ଛାଡ଼ି ମୋବାଇଲ୍ ଖେଳକୁ ପସନ୍ଦ କରୁଛନ୍ତି ପଡ଼ିଆରେ ହେଉଥିବା ଖେଳ ଗୁଡ଼ିକ ହେଲା କ୍ରିକେଟ୍ ଫୁଟବଲ୍ ଭଲିବଲ୍ ହକି କବାଡ଼ି ଇତ୍ୟାଦି ମୋବାଇଲ୍ ଗେମ୍ ଗୁଡ଼ିକ ହେଲା ଲୁଡୁ ତାସ୍ ପବଜି ଫ୍ରୀ ଫାୟାର୍ ଏମିତି ଆହୁରି ଅନେକ କିଛି